ମୁଁ ଓଡ଼ିଶାର ପୁରୀ ମନ୍ଦିର ଓଡ଼ିଶାର ପୁରୀ ମନ୍ଦିର ବିଶ୍ୱ ପ୍ରସିଦ୍ଧ ଏବଂ କୋଣାର୍କ ମନ୍ଦିର ସୂର୍ଯ୍ୟଙ୍କ ପାଇଁ ପ୍ରତିଷ୍ଠା କରାଯାଇଅଛି କୋଣାର୍କ ମନ୍ଦିର ତ ଭୁବନେଶ୍ୱରର ଭୁବନେଶ୍ୱର ହେଉଛି ମନ୍ଦିର ମାଳିନୀ ସହର ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରକୁ ବି ଯାଇଥିଲି ତ ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ଦିନ ଅଯୋଧ୍ୟାକୁ ଶ୍ରୀରାମ ମନ୍ଦିରଙ୍କ ଯାଇଥିଲି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲି ଏବଂ ବଦ୍ରନାଥ ବଦ୍ରନାଥକୁ ବି ଯାଇଥିଲି ବଦ୍ରନାଥରେ ମୋତେ ବହୁତ ଭଲ ଲାଗିଲା ସେ ଜାଗା ତ ବହୁତ ଥଣ୍ଡା ଅଞ୍ଚଳ ଏବଂ ଏବଂ କାରୁକାର୍ଯ୍ୟ ନିର୍ମିତ ଭୁବନେଶ୍ୱରରେ ବହୁତ ମନ୍ଦିର ଅଛି ତ ସେଇ ମନ୍ଦିରମାନଙ୍କୁ ବି ମୁଁ ଯାଇଥିଲି ମନ୍ଦିର ମାଳିନୀ ସହର ଭୁବନେଶ୍ୱର ହେଉଛି ଏବଂ ପୁରୀ ପୁରୀ ମନ୍ଦିରରେ ମୋତେ ବହୁତ ଭଲ ଲାଗିଲା ପୁରୀ ମନ୍ଦିର କାହିଁକିନା ଜଗନ୍ନାଥ କାଳିଆ ଠାକୁର ମାନେ ପ୍ରତ୍ୟକ୍ଷ ଠାକୁର